ଆଗରେ ଯେତ୍କି ଯେନ୍ ଫୁନ୍ମାନେ ଚଲୁଥିଲା ଆମର ଯେନ୍ ଲାଇନ୍ ଫୁନ୍ମାନେ ଯେନ୍ ଘରମାନଙ୍କୁ ଲାଗି ଥିଲା ବହୁତ୍ ଫୁନ୍ମାନେ ଲାଗିଲା ସେଇଟା ବଢ଼ିଆ ଲାଗି ଥିଲା ତା'ମାନେ ବୋଲେ ସେତ୍କି ଅସୁବିଧା ନା ହଉଥାଏ ନା ଅସୁବିଧା ବୋଲେ କାଁଣ କି ମାନେ ସୁବିଧା ଟିକେ ଲୋକେ ପାଇନାପାର୍ତି ଫୁନ୍ମାନେ ଇହାଦେ ବନ୍ଦ ହେଇଗଲା ଯେତେବେଳେ ଯେନ୍ ଦିନୁ ଆମର ମାଇକ୍ରୋ ମାକ୍ସ ଏୟାରଟେଲ୍ ଇ ଫୁନ୍ମାନ ବାହାରିଲା ସେ ଫୁନ୍ ବନ୍ଦ ହେଇଗଲା ସେଥିରୁ ଫୁନ୍ମାନଙ୍କରୁ ଯେତେବେଳେ ସୁବିଧା ପାଇଲୁ ଇତାନୁ ୟାଦେହରୁ ଆର୍ ବଡ଼ ସୁବିଧା ନେଲେ ତା'ଆମରି ଆନ୍ ବଡ଼ ଫୁନ୍ ଯେନ୍ ବାହାରିଲା ତା' ନେ ବଡ଼ ଫୁନ୍ ଜାଣି କି ଯେନ୍ତା ବାହାରିଲା ବେଳେ ଛୋଟ ଫୁନ୍ ମାନେ ଆମର୍ ଆରା କେ ନେଇ ଚାଲ୍ଲା ଯିନ୍ ଦିନୁ ବଡ଼ ଫୁନ୍ମାନେ ବାହରିଲା ଇନୁ ତା'ମାନେ ସବୁ ଦିନ୍ ଛୁଆ ନେ ପାଠ୍ ଶାଠ୍ ପଢ଼ି ପାରୁଛନ୍ ସବୁ କିଛି ଦେଖିପାରୁଛନ୍ ଆଉ ବି ମାନେ ଦେଶ୍ମାନଙ୍କ ଅଞ୍ଚଲ୍ର ସବୁ ତା'ମାନେ ସମାଚାର୍ ସମାଚାର୍ ଜାଣିଲେ କାଁଣ ହେଉଛି କାଁଣ ନାହିଁ ବଡ଼ ଫୁନ୍ମାନଙ୍କୁ ଦେଖି ପାରୁଛନ୍ ଆରୁ ଫାଇଭ୍ ଜି ବି ଫୁନ୍ ଯିନ୍ ଦିନୁ ବାହାରିଲା ସେ ଦିନୁ ତା'ମାନେ ଭଲ୍ ସେ ତା' ନେ ୟାହାଦେ ସୁବିଧା ପାଇପାରୁଛନ୍ ଛୁଆମାନେ ତାହାଲେ ଆରୁ ସୁବିଧା ସିନା ପାଉଛନ୍ ଆର୍ ପାଠ୍ ଶାଠ୍ ବି ସେମାନେ ସେଥି ତାନୁ ଅନ୍ଲାଇନ୍ରେ ପାଠ୍ପଢ଼ି ପାରୁଛନ୍ତି ତା'ମାନେ ଆଉ ଯିନ୍ ଦିନୁ ଫାଇଭ୍ ଜି ଫୁନ୍ ବାହାରି ୟାହାନୁ ବହୁତ୍ ସୁବିଧା ହେଇଛି ତା'ହାନେ କିନ୍ତୁ ସେ ଫୁନ୍ କେ ଦାନେ ସମସ୍ତେ ତାନେ ଭଲ୍ସେ ଭଲ୍ କିରି ୟୁଜ୍ କରିପାର୍ବାର କଥା ତାନ ଫୁନ୍ ହିସାବେ ତାନେ ଆର୍ ବେ ଫାଲ୍ତୁ ଫୋନ୍ ଯୁଜ୍ କଲେ ତାନେ ତା' ଲାଗେ ସେ ଫୋନ୍ ଭଲ୍ ନୁହେଁ ସେ ତା'ମାନେ ଯିନ୍ ଛୁଆ ତା'ନେ ଫୁନ୍ କେ ତାନେ ଅନ୍ଲାଇନ୍ ପାଠ୍ପଢ଼ଲା ଯେତେବେଳେ ଆମର କୋରୋନା ନେଇ ହେଲା ଅନ୍ଲାଇନ୍ରେ ପାଠ୍ପଢ଼ା ହେଲା ସେ ଆରାମ୍ ସେ ଛୁଆମାନେ ଘରେ ଥାଇ କରି ପାଠ୍ ପଢ଼ି ପାରିଲେ ଆରୁ ଏବେ ଯେଉଁ ଫୁନ୍ଟା ଯାହାନେ ତାନେ ବଢ଼ିଆ ସୁବିଧା ବେଇଛି ଏଇଟା ଏକା କିନ୍ତୁ ଇନୁ ଯାହା ସାଙ୍ଗେ ଫୁନ୍ କଲେ ବି ତାନେ ସେମାନେ ଦେଖି ଦେଖି ବି କଥା ହେଇପାରୁଛନ୍ ଫୋନ୍ ଥି ଆର୍ ଫୋନ୍ ଥି ସବୁ କିଛି ତାନେ ହିସାବ୍ କିତାବ୍ ବି ବାହାରି ପାରୁଛେ କୌଣସି ଗଣିତ ଫଣିତ ଜାଁଣ କରିବି ବୋଲେ ସେ ଫୋନ୍ ଦ୍ୱାରା ସବୁ ସୁବିଧା ହେଇଛି ତାନେ ଆର୍ ଇ ଫାଇଭ୍ ଜି ଫୋନ୍ଟା ୟାନ୍ ବହୁତ୍ ସୁବିଧା ହେଇଛି ତାନେ କିନ୍ତୁ ଭଲ ଭାବେ ଫୋନ୍ କେ ତାନେ ଯୁଜ୍ କରୁଥିବାର କଥା ଆଉ ଆଉ ଗୋଟେ କାଁଣ କବିବି କି ଫୁନ୍ ଯେଉଁ ଦିନ୍ ହେଲା ଆମର ଫାଇଭ୍ ଜି ଫୋନ୍ଟା ଇଟା ଆମ ଯେନ୍ ମାଇକ୍ରୋ ମାକ୍ସ ଛୋଟ ଛୋଟ ଫୁନ୍ମାନ ଆଣିଲା ଚଲ୍ଲାନ ବୋଲେ ସେଇ ଛୋଟ ଫୁନ୍ମାନ ୟାହାନୁ ବହୁତ୍ କମ୍ ସୋକ ବ୍ୟବହାର କରୁଛନ୍ ମୁଁ ତ ଫାଇଭ୍ ଜି ଫୁନ୍ ଚଲେଇ ନାଇ ଜାନେ ମେର୍ ମେର୍ ପାଖେ ଅଛେ ତା'ହାଲେ ସେ ଫୋନ୍ ଗୋଟେ ତାନେ ମାଇକ୍ରୋ ମାକ୍ସ ଫୋନ୍ଟେ ମୋ ପାଖେ ଅଛି ମୁଇଁ ସେଟା ତାନେ କାମ୍ ଧାମ୍ କଲେ ସେଇଟା ଧରି କି ଯାଇଁସି ଆର୍ ବଡ଼ ଫୋନ୍ ତୁମେ ଚଲାଇନପାର କାମ୍ ଧାମ୍ ତ ବଡ଼ ଫୋନ୍ ତ ନେଇ ହେଇପାରେ ବୋଲେ ସେଥିରେ ବି ଫାଇଭ୍ ମାନେ ଛୋଟ ଫୋନ୍ ଧରିକି ଯାଏସି ବା